ଦେଖନ୍ତୁ ଆମ ପରିବାର ହେଉଛି ଏକ ଯୌଥ ପରିବାର ଆମ ପରିବାରରେ ଜେଜେବାପା ଜେଜେମାଆ ଦାଦା ଖୁଡ଼ୀ ବାପା ମାଆ ଭାଇ ଭଉଣୀ ଅଛନ୍ତି ଆମ ପରିବାରରେ ଆମ ପରିବାରରେ ମତେ ମୋ ବୋଉକୁ ଅଧିକ ଭଲ ଲାଗେ ତାର କଥାବାର୍ତ୍ତା କାର୍ଯ୍ୟ ଶୈଳୀ ସ୍ନେହ ମମତା ମୋତେ ଅଧିକ ପସନ୍ଦ ଲାଗେ